ମୁଁ ଜାଣିଥିବା ଦଶ ରୁ ଦଶଲକ୍ଷ ମଧ୍ୟରେ ଥିବା ପାଞ୍ଚଟି ସଂଖ୍ୟାର ନାମ ସାତହଜାର ପାଞ୍ଚଶହ କୋଡ଼ିଏ ନଅହଜାର ଚାରିଶହଦଶ ଆଠହଜାର ପାଞ୍ଚଶହକୋଡ଼ିଏ ଦୁଇହଜାର ଚାରିଶହତିନି ପାଞ୍ଚହଜାର ପାଞ୍ଚଶହପାଞ୍ଚ